ନିର୍ବାଚନ ସମୟରେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ ତଥା ନିର୍ବାଚନ ପ୍ରଚାର ସମୟରେ ଦିନରାତି ଧରି ନିର୍ବାଚନ ଗାଡ଼ିଗୁଡ଼ିକ ବହୁତ ଜୋରରେ ସାଉଣ୍ଡ ଦେଇ ନିଜନିଜର ପ୍ରଚାରରେ ଲାଗିପଡ଼ନ୍ତି ଆଉ ତା ମଧ୍ୟରେ ଆମ ନିର୍ବାଚନ ସମୟରେ ତିନୋଟି ମୁଖ୍ୟ ଦଳ ଯାହା ବିଜେପି ବିଜେଡ଼ି ଏବଂ କଂଗ୍ରେସ ଏଥିମଧ୍ୟରୁ ବହୁତ ନିଜ ନିଜ ବାଦ ଭିତରେ ବିବାଦ ରଖି ବହୁତ ଜୋରରେ ନିର୍ବାଚନ ପ୍ରଚାର କରନ୍ତି ଏବଂ ଦଳୀୟ ସମର୍ଥକମାନେ ନିଜ ନିଜ ଭିତରେ କନ୍ଦଳ କରି ବହୁତ ଘରର ଘରର ଲୋକ ଜିନିଷଗୁଡ଼ିକୁ ଭାଙ୍ଗି ବାଡ଼େଇ ଭାଙ୍ଗି ଦିଅନ୍ତି ଏବଂ ଟଙ୍କା ଯେଉଁ ଟଙ୍କା ଭୋଟ କିଣିବା ପାଇଁ ସେମାନେ ଲୋକମାନଙ୍କୁ ଡରାଇ ଧମକାଇ ଟଙ୍କା ଦେଇ ତାଙ୍କ ଭୋଟ୍ କିଣନ୍ତି ଯଦି ଲୋକମାନେ ଯ ମନା କରନ୍ତି ତେବେ ତାଙ୍କ ଉପରେ ଅସ ଅକଥନୀୟ ଅସ୍ତ୍ର ଅ ଅକଥନୀୟ ଅତ୍ୟାଚାର କରି ତାଙ୍କୁ ଟଙ୍କା ଦେଇ ଭୋଟ୍ ଦେବା ପାଇଁ ବାଧ୍ୟ କରିଥାନ୍ତି ଏବଂ ଯା ଆମେ ନିର୍ବାଚନ ସମୟରେ ଭୋଟ ଦେବା ସମୟରେ ଲାଇନ୍ ବ ଧାଡ଼ି ବାନ୍ଧି ଧାଡ଼ି ବାନ୍ଧି ଭୋଟ ଦେବା ଉଚିତ ଏବଂ ବହୁତ ଲୋକ ଧାଡ଼ି ଭାଙ୍ଗି ଓ ଆଗୁଅ ଆଗ ଆଗ ଭୋଟ ଦେଇ ଚାଲିଯିବାକୁ ପ୍ରୟାସ କରନ୍ତି ଏଥି ଯୋଗୁଁ ବହୁତ ବିଶୃଙ୍ଖଳା ହୋଇଥାଏ ଏବଂ ଏହା ଦ୍ଵାରା ଏହିମଧ୍ୟ ଏଥିମଧ୍ୟରେ ଦଳୀୟ ସମର୍ଥକ ମାନେ ଆସି ଟେବୁଲ୍ ଚେୟାର୍ ଭଙ୍ଗାରୁଜା କରି ଲୋକମାନଙ୍କୁ ନିଜ ନିଜ ଦଳକୁ ଭୋଟ୍ ଦେବା ପାଇଁ ବାଧ୍ୟ କରିଥାନ୍ତି ଏଥି ଯୋଗୁଁ ଆମେ ଏହି ଏଥି ଯୋଗୁଁ ଆମେ ନିର୍ବାଚନ ସମୟରେ ଏହି ସବୁ ଅସୁବିଧାର ସମ୍ମୁଖୀନ ହେଇଥାଉ